ଆଣ୍ଠୁ ଯନ୍ତ୍ରଣା ଭଲ କରିବା ପାଇଁ ହେଲେ ଆମର ଘରୋଇ ଉପଚାର ହେଉଛି ସୋରିଷ ତେଲରେ ଟିକେ ରସୁଣ ପକେଇକି ଫୁଟା ହେବ ଆଣ୍ଠୁରେ ଟିକେ ମାଲିସ କରା ହେବ ତା ସହିତ ଗରମ ପାଣି ସେକ ଦିଆ ହେବ ଆୟୁର୍ବେଦିକ ଔଷଧ ବି ମିଳୁଛି ଆୟୁର୍ବେଦିକ ଔଷଧ ମିଳିକି ଖାଇବା ପାଇଁ ଆୟୁର୍ବେଦିକ ଔଷଧ ମିଳୁଛି ମାଲିସ କରିବା ପାଇଁ ବି ତେଲ ମିଳୁଛି ସେଇଟା ବି କରିବାକୁ ପଡ଼ିବ ଏସବୁ କରିବା ଦ୍ଵାରା ହିଁ ଆଣ୍ଠୁ ଭଲ ହେବ ଆଉ ଏତିକି ଉପାୟ ବୋଲିକି ଆଣ୍ଠୁ ଯନ୍ତ୍ରଣା ଭଲ ହେବ